ମୋର୍ ଫୋନ୍ ସ୍ମାର୍ଟ ଫୋନ୍ ଯେନ୍ଟା କି ଆଗକାଲ ଯୁଗରେ ଫୋନ୍ ଥିଲା ଫୋନ୍ କଲ୍ସ୍ ଥିଲା ଫୋନ୍ କଲ୍ ଯାଉଥିଲା ଆସୁଥିଲା ଲେକିନ୍ ଆଜିକାଲି ଯୁଗରେ ଆଜ୍ କାଲ୍ ଯୁଗରେ ଯେନ୍ଟା କି ଆମର୍ ଫୋନ୍ ସ୍ମାର୍ଟ ଫୋନ୍ ହେଲାନୁ ଇଣ୍ଟରନେଟ୍ର ବ୍ୟବହାର ଯେନ୍ଟା କି କରୁଛନ୍ ବହୁତ୍ କିଛି ଶିଖିବାର୍କେ ମିଳୁଛେ ଆମେ ସୋସିଆଲ୍ ମିଡ଼ିଆରେ ଆକ୍ଟିଭ୍ ରହି ପାରିଛୁଁ ଦେଶ ବିଦେଶର କଥାମାନେ ଜାଣିପାରୁଛୁଁ ଗୁଗୁଲ୍ରେ ଯେନ୍ଟା କି କିଛୁ ଆମେ ନେଇଁ ଜାନିଲା ଜିନିଷ୍ମାନେ ବି ଗୁଗୁଲ୍ରେ ସାର୍ଚ୍ଚ୍ ମାରି କିନା ଜାନିପାରୁଛୁଁ ବହୁତ୍ କିଛି ଶିଖିପାର୍ବାର୍କେ ମିଲି ପାରୁଛିଁ ଆମ୍କେ ଯେନ୍ଟାକି ଆମର ଟେକ୍ନୋଲୋଜି ମାଧ୍ୟମରେ ବହୁତ୍ କିଛି ଶିଖିବାର୍କେ ମିଳୁଛେ ବି ଆର୍ ଫୋନ୍ରେ ଆମେ ସ୍ମାର୍ଟ୍ ଫୋନ୍ରେ ଟିକେଟ୍ ଯେନ୍ଟାକି ଆମର୍ କେନ୍ସି ଜାଗା କେ ବି ଯିବାର୍ କେ ପଡ଼ିଲେ ଯାଇ କିନା ଆମେ ଲାଇନ୍ ଲମ୍ୱେଇ କିନା ଟିକେଟ୍ ଯେନ୍ତା କି କରୁଥିଲା ସେ ଟିକେଟ୍ଟା ଆମେ ଘରେ ଥାଇ କିନା ବି ଫୋନ୍ରେ ବି ଟିକେଟ୍ କରିପାର୍ମାଁ ଆଉ ଆମର ହୋଟେଲ୍ରେ ଯେନ୍ଟାକି ହୋଟେଲ୍କେ ଯାଇ କିନା ଆମେ ହୋଟେଲ୍ ରୁମ୍ ବୁକିଂ କର୍ବାର୍ ପଡ଼ୁଥିଲା ଏବେ ଘରେ ଥାଇକିନା ଏବେ ଆମେ କମ୍ପୁଟର୍ରେ ଲାପ୍ଟପ୍ରେ ବି ଆମେ ହୋଟେଲ୍ ବୁକିଂ କରି ପାର୍ମା ଆର୍ ଯାଇକିନା ସେନୁ ରହିପାର୍ମା ଆରୁ ଆମର ବ୍ୟାଂକିଂ ଯେନ୍ଟା କି ବେଙ୍କ୍ରେ ଯାଇକିନା ଆମେ ପଇସା ଡ଼ିପୋଜିଟ୍ କର୍ମାଁ ପଇସା ୱିଡ୍ର କର୍ବାଟା ସବ୍ ହୋତ୍ଲେ ବି ଆମର୍ ଫୋନ୍ପେ ଗୁଗୁଲ୍ ପେ ପେଟିଏମ୍ ସବୁ ଚଲୁଛି ଆମେ ଆସିକିନା ସେନେ ପଇସା କାଢ଼ି ବି ପାର୍ମା ଆର୍ ପଇସା ଡ଼ିପୋଜିଟ୍ ବି କରି ପାରିମାଁ ଯାଇକିନା କେନୁ ଏଟିଏମ୍ରୁ ପଇସା ବି କାଢ଼ି ପାର୍ମାଁ ଆମର୍ ଫୋନ୍ରେ ଗୁଗୁଲ୍ ପେ ବି ଚଲୁଛେ ଫୋନ୍ପେ ବି ଚଲୁଛେ ଆର୍ ସପିଂ ମଲ୍ରେ ଯେନ୍ଟା କି ଆମେ ଯେଇକିନା ସେନୁ କିଛୁ ଘିନିବାର୍ ପଡ଼୍ଲେ କିଛୁ ଅଟ୍କା ପଇସା ପଡ଼ିଲା ଯେନ୍ଟା କି ଆମେ ପାଞ୍ଚ ଟଙ୍କା କି ଦଶ ଟଙ୍କା ଦରକାର୍ ଥିଲେ ବେଳେ ସେଟା ସେଟା କେନୁ ଖୁଚୁଟା ପଇସା ନେଇଥିବା ବେଲେ ସେନୁ ଫୋନ୍ପେ ବି କରିପାର୍ମାଁ ସେଥିର୍ ମଧ୍ୟରେ ଆମ୍କୁ ବହୁତ୍ କିଛି ବି ଶିଖିବାର୍କେ ବି ମିଲ୍ଛି ସ୍ମାର୍ଟ୍ ଫୋନ୍ରେ ଆମର୍ ଇଣ୍ଟରନେଟ୍ ଜରିଆରେ